ଗାଁରେ ବିଜୁଳିର ବ୍ୟବହାର ଅତ୍ୟଧିକ ମାତ୍ରାରେ ହେଉଛି ଆମେ ବିଜୁଳି ଦ୍ୱାରା ଆମେ ପିଲାମାନେ ଭଲରେ ପାଠଶାଠ ପଢ଼ିପାରୁଛନ୍ତି ଆଗ କାଳରେ ବିଜୁଳି ନଥିବା ଯୋଗୁଁ ଆମେ ଲଣ୍ଠନ ବ୍ୟବହାର କରୁଥିଲେ କିନ୍ତୁ ଏବେ ଏବେ ବିଜୁଳି ଦ୍ୱାରା ସମସ୍ତେ ଭଲ ପାଠ ପଢ଼ିପାରୁଛନ୍ତି ଏବଂ ଆମେ ବିଜୁଳି ଦ୍ୱାରା କୁଲର ଫ୍ରିଜ୍ ଟିଭି ସବୁ ବ୍ୟବହାର କରିପାରୁଛୁ କିନ୍ତୁ ଆଗ କାଳରେ ଏଇଟା ନଥିଲା କିନ୍ତୁ ଏବେ ବିଜ୍ଞାନ ପ୍ରଯୁକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିଛି କୃଷି କ୍ଷେତ୍ରରେ ପମ୍ପ୍ ପାଣିପମ୍ପ୍ ଦ୍ୱାରା ଆମେ ବିଜୁଳି ଦ୍ୱାରା ପାଣି ଉଠାଇପାରୁଛୁ ଏବଂ କୃଷିକ୍ଷେତ୍ରରେ ବ୍ୟବହାର କରିପାରୁଛୁ ଏବଂ କୃଷିର ଉନ୍ନତି ମଧ୍ୟ ହୋଇପାରୁଛି ଏବଂ ପରିବାର ମଧ୍ୟ ଭଲରେ ଚଳିପାରୁଛି